ଆମ ଅଞ୍ଚଳରେ କୌଣସି ନୂଆ ନୂଆ ବ୍ୟବସାୟୀ ଯେମିତିକି କିରଣା ଦୋକାନ ଯେମିତିକି ଧାନ ଦୋକାନ ଯେମିତିକି ଫ୍ୟାନ୍ସି ଷ୍ଟୋର୍ ଏସବୁ ଆମେ ଖୋଲିଥାନ୍ତି ଯେମିତିକି ଧାନରେ ନୂଆ ନୂଆ ମଞ୍ଜି ମିଳିଥାଏ ସେମିତିକି ଭଲ ଭଲ ମଞ୍ଜି ଆମକୁ ବ୍ୟବହାର କରିବାକୁ ଦେଇଥାନ୍ତି ଆମ ଅଞ୍ଚଳରେ ବହୁତ ସେବା ଯୋଗାଣ କରାଯାଇଥାଏ ଯେମିତିକି ଫ୍ୟାନ୍ସି ଷ୍ଟୋର୍ ହଉ କି ପୋଷାକ ଦୋକାନ ହେଇଥାଉ ନା କାହିଁକି ସାର ଦୋକାନ ହେଇଥାଉ ଏ ଜିନିଷକୁ ଆମକୁ ବହୁତ ସାହାଯ୍ୟ କରିଥାଏ ସେଥିମଧ୍ୟରୁ ଆମକୁ ବହୁତ ଉପକାର ମିଳେ ଓ ଆମେ ବାହାରକୁ କିଣିବାକୁ ଯାଇପାରୁନୁ ଯେମିତିକି ଧାନ ମଞ୍ଜି କୁନ୍ଦୁରୁ ମଞ୍ଜି ଫେଣି ମଞ୍ଜି ଏମିତି ଇତ୍ୟାଦି ଆମକୁ ମିଳିଥାଏ ଏମିତି ନୂଆ ନୂଆ ମଞ୍ଜି ମିଳିବା ସମୟରେ ବହୁତ ବହୁତ ଭଲ ଭଲ ମଞ୍ଜି ମିଳିଥାଏ ଓ ସେହି ମଞ୍ଜିକୁ ବହୁତ ଆଶା କରୁଛୁ ଆମେ ବହୁତ ଭଲ ଆଗକୁ ବି ଭଲ ଭଲ ମଧ୍ୟ ମିଳିବ ସେମିତିକି ଆମକୁ ଫ୍ୟାନ୍ସି ଷ୍ଟୋର୍ ଯେମିତି ଏମିତି ଆମ ବ୍ୟବହାର କରିବା ଜିନିଷ ମିଳିିଥାଏ ଓ ଆମେ ଭାବୁଛୁ ଓ ବି ବହୁତ ଜିନିଷ ମିଳୁ କି ନା କାହିଁକି ଆମେ ବାହାରକୁ ଯିବାକୁ ପଡ଼ିବୁନା ଏମିତି ଆମକୁ ବହୁତ ଭଲ ଭଲ ଜିନିଷ ମିଳେ ଆମେ ବାହାରକୁ ଯିବୁନୁ ସେଥିପାଇଁ ଆମକୁ ଭଲ ସାହାଯ୍ୟ ବହୁତ ଭଲ ପୁବାର କରିଥାଉ ଓ ସେହି ମଧ୍ୟରେ ଆମକୁ ବହୁତ ଭଲ ଆକାର ମିଳିିଥାଏ ଓ ବହୁତ ଭଲ ସମୟରେ ଆମେ ଭଲ ପାଇବା ମିଳିଥାଉ ଆଉ ଯେମିତି ଭଲ ଭଲ ଜିନିଷ ମିଳିଲେ ଆମକୁ ଭଲ ଲାଗିଥାଏ ଆମକୁ ବହୁତ ଖୁସି ମିଳିବ ଆମେ ବାହାରକୁ ଯିବା ପାଇଁ ଅନୁମତି ମିଳିବ